ହ୍ୟାଲୋ ଓଡ଼ିଆଣି ରେଷ୍ଟୁରାଣ୍ଟରୁ କହୁଥିଲେ କି ମୁଁ ଯାଜପୁର ଟାଉନରୁ କହୁଥିଲି ଆଜି ସକାଳେ ମୁଁ ଗୋଟିଏ ଦୋସା ଆପଣଙ୍କ ରେଷ୍ଟୁରାଣ୍ଟରୁ ମଗାଇଥିଲି ଯେଉଁ ଦୋସାଟି ମୁଁ ମଗାଇଥିଲି ପିଆଜ ଦୋସା ଯାହା ହେଉ ସେ'ଟି ଭଲ ଥିଲା ଅଧିକ ବି ପିଆଜ ପଡ଼ିଥିଲା ଆପଣ ଯେଉଁ ଚଟଣି ଦେଇଥିଲେ ପୋଦିନା ଚଟଣି ମଧ୍ୟ ବହୁତ ଭଲ ନଡ଼ିଆ ଚଟଣି ଯେଉଁ ଦେଇଥିଲେ ତା'କୁ ବି ମତେ ବହୁତ ଭଲ ଲାଗିଲା ଯେଉଁ ସମ୍ବରଟି କରିଛନ୍ତି ସମ୍ବରଟି ମଧ୍ୟ ବହୁତ ସ୍ଵାଦ ଅଛି ବହୁତ ଭଲ ଲାଗୁଛି ଯେଉଁ ପିଲା ଆପଣ ପଠାଇଛନ୍ତି ଭଲ ପିଲା କିନ୍ତୁ ଯେଉଁ ଆପଣ ଯେଉଁ ପ୍ୟାକିଂ କରୁଛନ୍ତି ଯେଉଁ ପେପରରେ ସେଇଟା ଟିକେ ଏଟେ ଫଏଲ ପେପର କରିକି ପଠାଇବେ ଯାହାଦ୍ଵାରା କି କଣ ଦୋସାଟା ବହୁତ ସମୟ ଗରମ ରହିବ ଏବଂ ଯଦି ଜଣେ ଗ୍ରାହକ ଏବେ ନଖାଇପାରି ପରେ ଖାଇଲେ ହେଟା ଭଲ ନାଇଁ ଯାହା ବି ପଠେଇଛନ୍ତି ଆପଣ ଭଲ ଟିକିଏ ଇଏ ଉପରେ ଧ୍ୟାନ ଦେବେ କିମିତି ପ୍ୟାକିଂଟା ଭଲ କରି ପଠାଇବେ ଆଉ ଆଜ୍ଞା ରହିଲି ଯାହା ହେଉ ବହୁତ ଭଲ ଆପଣଙ୍କର